ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ପ୍ରସିଦ୍ଧ କଲେଜ ଗୁଡ଼ିକ ଅଛି ସେଥିମଧ୍ୟରୁ ଆମର ବେସରକାରୀ ବେସରକାରୀ ମହାବିଦ୍ୟାଳୟ ଏବଂ ସରକାରୀ ମହାବିଦ୍ୟାଳୟ ଅଛି ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକ ହେଉଛି ସେଞ୍ଚୁରିଆନ କଲେଜ ୱିସଡ଼ୋମ୍ ପ୍ଲୁସ ଟୁ ସାଇନ୍ସ ବାବା ରେସିଡ଼େଣ୍ଟାଲ କଲେଜ କୋହେନ ଇଣ୍ଟରନ୍ୟାସନାଲ କଲେଜ ଗିଫ୍ଟ କଲେଜ ନାଇଡ଼ୁ କଲେଜ ଏବଂ ଜିଇଏଟି ଇଞ୍ଜିନିୟରିଂ କଲେଜ ଆଇନଷ୍ଟାଇନ ଇଞ୍ଜିନିୟରିଂ କଲେଜ ରାଇଟ କଲେଜ ଆଫିନିଟି କଲେଜ ଏଗୁଡ଼ା ସବୁ ହେଉଛନ୍ତି ବେସରକାରୀ ବେସରକାରୀ ମହାବିଦ୍ୟାଳୟ ତା'ପରେ ଆସୁଛନ୍ତି କ'ଣ ସରକାରୀ ମହାବିଦ୍ୟାଳୟ ସରକାରୀ ମହାବିଦ୍ୟାଳୟ ଆମର ବହୁତ ପ୍ରସିଦ୍ଧ ମହାବିଦ୍ୟାଳୟ ହେଉଛି ପ୍ରାଣନାଥ ମହାବିଦ୍ୟାଳୟ ଯେଉଁଟାକି ଖୋର୍ଦ୍ଧାରେ ଅଛି ତା'ପରେ ଆସିବ ତୁମର ଆମର ହରିପୁର ପଞ୍ଚାୟତ ମହାବିଦ୍ୟାଳୟ ତା'ପରେ ଜଟଣୀ ମହାବିଦ୍ୟାଳୟ କନ୍ତିଆ ମହିଳା ମହାବିଦ୍ୟାଳୟ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ଅରଗୁଳ ମହାବିଦ୍ୟାଳୟ ଏଗୁଡ଼ାକ ସବୁ ସରକାରୀ କଲେଜ ଗୁଡ଼ିକ ଅଛି ଏବଂ ଏହା ସତ୍ତ୍ଵେ ଆମ ପରିବାରରେ ମୁଁ ନିଜେ ଅଧ୍ୟୟନ କରୁଛି ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛି ତା ଭିତରୁ ପ୍ରାଣନାଥ ମହାବିଦ୍ୟାଳୟରେ ମୁଁ ଅଧ୍ୟୟନ କରୁଛି ମୋ ସହିତ ମୋର ଜଣେ ଭଉଣୀ ଅଛି ମୋ ଭଉଣୀ ବି ସେ ସରକାରର ଜଟଣୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛି